ପଶୁପାଳନ କରି ଲୋକମାନେ ବହୁତ ପଇସା ରୋଜଗାର୍ କରୁଛନ୍ ପଶୁମାନଙ୍କୁ ବ୍ୟବହାର କରି କ୍ଷୀର ଦହି ଭଲ ପଶମ ଚମଡ଼ା ଏପରି ବହୁତଟି ଜିନିଷ ତିଆରି କରୁଛନ୍ କିନ୍ତୁ ପଶୁଟି ଆମକୁ ଯେତକି ସୁବିଧା ଦେଉଛେ ଲୋକମାନେ ସେ ପଶୁକେ ସେତକି ଯତ୍ନ ନାଇଁ କରବାର୍ ଯଦି ଗୋଟେ ଗାଈ ଠିକ୍ ସମୟରେ ଖାଇବା ପିଇବା ଟୀକା ଔଷଧ ପାଇ ପାରତା ଲୋକମାନେ ଆହୁରି ଲାଭ ପାଇ ପାରତେ ଗାଈଟା ଯେତେବେଲେ ଠିକ୍ ଥିସି ତାହାକେ ରଖିଥିସନ୍ ଆର୍ ବୁଢ଼ା ହେଇଗଲେ କାମ୍ କରି ନାଇପାରଲେ ମାଂସ ଲାଗି ବିକି ଦେସନ୍ ଯିଏକି ଗାଈଟି କିଣେ ସିଏ ତାର୍ ସେବା କରିକି ହଳ କରି ପାରୁଛେ କ୍ଷୀର ଦହି ଛେନା ବହୁତଟେ ବିକି ପାରୁଛେ